ସାର୍ ନମସ୍କାର ମୁଁ ଚନ୍ଦନ ବିଶ୍ରା କହୁଛି ମୋର ଗ୍ୟାସ୍ ସିଲିଣ୍ଡର ଖାତା ଅପଡେଟ୍ କରିବାର ଅଛି ମୁଁ ଏବେ ଅନ୍ୟ ରାଜ୍ୟକୁ ସିଫ୍ଟ ହେବି ଏବେ ଗୋଆ ଯିବି ତ ସେଟା ପାଇଁ ମୋର ଖାତା ଟିକେ ଅପଡେଟ୍ କରିବାର ଅଛି ଅନ୍ୟ ରାଜ୍ୟରେ ଏବେ ମୁଁ ସିଫ୍ଟ ହେବି ସେଥିପାଇଁ ମୁଁ ଯେମିତି ଅନ୍ୟ ରାଜ୍ୟକୁ ଗଲେ ବି ମୁଁ ସହଜରେ ପାଇପାରିବି ମୋର ଖାତା ଟିକେ ଅପଡେଟ୍ କରିଦିଅନ୍ତୁ ମୁଁ ଅନ୍ୟ ରାଜ୍ୟକୁ ଏବେ ସିଫ୍ଟ୍ ହେବା ପାଇଁ ଯାଉଛି ମୋର ଖାତା ଟିକେ ଅପଡେଟ୍ କରିଦିଅନ୍ତୁ ମୁଁ ମୋର ଆଧାର ନମ୍ବର ହେଉଛି ଚାରି ପାଞ୍ଚ ଛଅ ତିନି ଦୁଇ ଏକ ଶୂନ ଚାରି ଦୁଇ ମୋର ଖାତା ନମ୍ବର ହେଉଛି ଏକ ସାତ ନଅ ଚାରି ତିନି ଦୁଇ ଏକ ମୋର ଖାତାକୁ ଟିକେ ଅପଡେଟ୍ କରିଦିଅନ୍ତୁ ମୁଁ ଅନ୍ୟ ରାଜ୍ୟକୁ ଏବେ ସିଫ୍ଟ ହେବି ସେଇଟା ପାଇଁ ମୋର ଖାତା ଅପଡେଟ୍ କରିଦିଅନ୍ତୁ ମୋର ସେଠିକି ଅନ୍ୟ ରାଜ୍ୟକୁ ଗଲେ କିଛି ପ୍ରୋବ୍ଲେମ୍ ନ ଆସୁ